ସ୍ପଟିଫାଇ ଆପଲ୍ ମ୍ୟୁଜିକ୍ ଯେଉଁ ଅଛି ଷ୍ଟ୍ରିମିଙ୍ଗ ସେସବୁ ଯେଉଁ ଅଛି ଆପଣଙ୍କର ଏବେ ନୂଆ ଜେନେରେସନ୍ ସେସବୁ ଅଛି ସେଗୁଡ଼ାକ ଆପଣଙ୍କର ପୁରୁଣା ଯେଉଁ ଥିଲା ସି ଡ଼ି ସି ଡ଼ି କ୍ୟାସେଟ୍ ତା'ଠୁ ବେଟର୍ ଥିଲା ସିଡ଼ି କ୍ୟାସେଟ୍ରେ କ'ଣ ସେଟା ମାନେ ଏ ଆପଣ କ୍ୟାସେଟ୍ କିଣି ଆଣୁଥିଲେ ମାନେ ବଜାରରୁ କିଣି ଆଣୁଥିଲେ ମାନେ ଚଲାଉଥିଲେ ଡିଭିଡ଼ିରେ ସେଇଟା ଚାଲୁଥିଲା ଟିଭିରେ ସେଟା ଆପଣଙ୍କର ସେଟା ଗୋଟେ ଅଲଗା ଥିଲା ସେଟା ଅଲଗା ଜେନେରେସନ୍ ଥିଲା ତ ଅବିକା ଯେଉଁ ଜେନେରେସନ୍ ଅଭି ଆସୁଛି ସ୍ପଟିଫାଏ ଆପଲ୍ ମ୍ୟୁଜିକ୍ ଆପଲ୍ ମ୍ୟୁଜିକ୍ ସ୍ପଟିଫାଏ ଯେଉଁ ଅଛି ସେଟା ଅଟୋମେଟିକ୍ ଆଜିକା ଜେନେରେସନ୍ ପାଇଁ ସେଟା ବହୁତ ଲାଭଦାୟକ କାରଣ ଖାଲି ମୋବାଇଲ୍ ନିଜ ମୋବାଇଲ୍ରେ ଗୋଟେ ଆପ୍ ଦ୍ଵାରା ସେଇଟା ଚାଲିବ ଏଇ ଯେଉଁ ଆପ୍ ଦ୍ଵାରା ସେଇଟା ଆପଣଙ୍କର ମାନେ ସେ ଗୀତ ବି ବାଜିବ ଆପଣ ଏମିତି ବି ସି ଡ଼ି ଯେଉଁ ନେଉଥିଲେ ସିଡ଼ିରେ କ'ଣ ଆପଣଙ୍କର ସେଥିରେ ଗୀତ ସବୁ ରହୁଥିଲା ତ ଆପଣ ସିଡ଼ିକି ନେଇକି ଡି ଭି ଡ଼ି ଲଗାଇକିନା ଚଲାଉଥିଲେ କି ଟିଭିରେ ସେଇଟା ସୋ ହଉଥିଲା କିନ୍ତୁ ଏବେ ଯେଉଁ ଆପଲ୍ ମ୍ୟୁଜିକ୍ ଆଉ ଯେଉଁ ସ୍ପଟିଫାଏ ଅଛି ସେଟା ଆପଣଙ୍କର ସୁବିଧା ହେଇଯିବ କାରଣ ସେଇଥିରେ ସବୁ ମୋବାଇଲ୍ରେ ହିଁ ଆପଣଙ୍କର ସବୁ ଦେଖାଇପାରିବ ଆଉ କାରଣ ସିଡ଼ିରେ ଯେତିକି ଯାହାବି ଆପଣଙ୍କର ପଇସା ଫଇସା ଯାହା ଖର୍ଚ୍ଚ ହେଉଥିଲା ଏଥିରେ କ'ଣ ନିଜର ଡାଟା ହିଁ ଯାହା ଖର୍ଚ୍ଚ କରିକିନା ସ୍ପଟିଫାଏ ଆପଣ ଆପ୍ ଫାପ୍ ଯେଉଁ ଡାଉନଲୋଡ଼୍ କରିକିନା ନିଜ ଇଏରେ ଚଳାଇ ପାରିବେ କିନ୍ତୁ ମୋ ତୁଳନାରେ ସି ଡ଼ି ଅପେକ୍ଷା ତା'ଠୁ ଭଲ ସିଡ଼ିଟା ଭଲ କିନ୍ତୁ ତା'ଠୁ ଭଲ ଯେ ସ୍ପଟିଫାଏଟା ନିଜେ କ'ଣ ଜେନେରେସନ୍ ହିସାବରେ ଭଲ ଶସ୍ତା ସୁବିଧା ବି ଅଛି ଯେ ନିଜ ମୋବାଇଲ୍ରେ ଆପ୍ଟା ଚଲାଇପାରିବେ